ହଁ ମୁଁ ପ୍ରଥମଥର ପ୍ରଥମଥର ତ ନୁହେଁ ବହୁତ ଥର ରାନ୍ଧିଛି କିନ୍ତୁ ଗାଁରେ ଆମର ଯେହେତୁ ଚୁଲିରେ ରନ୍ଧାଯାଏ ସବୁ ଜିନିଷ ତ ମୋତେ ଟିକେ ଅସୁବିଧା ହୁଏ ଚୁଲିରେ ରାନ୍ଧିବା ପାଇଁ ତଥାବି ମୁଁ ରାନ୍ଧେ ତ ଦିନେ ସମସ୍ତଙ୍କ ମୋ ଗାଁରେ ପରିବାରେ ଯୌଥ ପରିବାର ଯେମିତି ତ ସମସ୍ତେ ଯାଇଥିଲେ ଗାଁରେ ଛୁଟିବେଳରେ ତ ମୁଁ ଯେହେତୁ ବଡ଼ ବୋହୁ ମୋର ଦିଅର ନଣନ୍ଦ ସବୁ ଅଛନ୍ତି ସେମାନଙ୍କର ମୋ ପାଖରେ ଅଳି କଲେ ଆସିକି ଯେଉଁ ଚିଲ୍ଲି ଚିକେନ ଖାଇବେ ବୋଲି ଚିକେନ ଯେହେତୁ ଥିଲା ତ ଭାଉଜ ଚିକେନ ବନାଅ ମୁଁ କ'ଣ କରିବି ଚୁଲିରେ ପୁଣି ଲାଇନ୍ ନାହିଁ ସେଦିନ ଟର୍ଚ୍ଚ ଜାଳିକି ମୋର ସବୁଠୁ ବଢ଼ିଆ ଏବଂ ମଜାଦାର ଅନୁଭୂତି ହେଲା ମୁଁ ଟର୍ଚ୍ଚ ଜାଳିକି ସେଦିନ ଚିଲ୍ଲି ଚିକେନ ବନାଇଥିଲି ଯେମିତି ରାନ୍ଧିବା କଥା ରାନ୍ଧିଥିଲି କେମିତି କ'ଣ ମାତ୍ର ପଡ଼ିଛି ମୁଁ ନିଜେ ବି ଜାଣିପାରିନାହିଁ କାହିଁକିନା ଯେହେତୁ ଟର୍ଚ୍ଚ ଜାଳିକି ରାନ୍ଧିଛି ଅନ୍ଦାଜରେ ହିଁ ସବୁ ଦେଇଛି ନିଜେ ତ ଯେତେବେଳେ ରାନ୍ଧିକି ସମସ୍ତଙ୍କୁ ପରୋସିଲି ସମସ୍ତଙ୍କର ତାରିଫ ମିଳିଲା ସମସ୍ତେ କେମିତି ରାନ୍ଧିଲୁ ବଢ଼ିଆ ହେଇଛି ଇଭିନ୍ ମୋ କକା ଶ୍ୱଶୁର ଶ୍ୱଶୁର ସମସ୍ତେ ପ୍ରଶଂସା କଲେ ଆଉ ଆଉ କହିଲେ ଯେ ଯେତେବେଳେ ଚିଲ୍ଲି ଚିକେନ ହେବ ମାମା ରାନ୍ଧିବ ସେଇଟା ମୋତେ ବହୁତ ଖୁସି ଲାଗିଥିଲା ମାନେ ଯେମିତି କଷ୍ଟର ସବୁ ଫଳ ମିଳିଯାଏ କୁହନ୍ତି ସେଇଭଳିଆ ଲାଗିଥିଲା ଆଉ ତା'ର ପ୍ରଦ୍ଧତି ମୋତେ ମୋ ନଣନ୍ଦ ମୋ ସାନ ଯାଆ ମୋତେ ପଚାରିଥିଲେ ମୁଁ ପ୍ରଦ୍ଧତି ଯେମିତି କରିଥିଲି ସେଇଭଳିଆ କହିଥିଲି ମୁଁ ଦେଶୀ ଭାବରେ ଖାସ୍ କରି ରାନ୍ଧେ ସବୁଠୁ ବଡ଼ କଥା ହେଲା ମୋ ଦିଅର ଯିଏ କି ବର୍ତ୍ତମାନ ରୋଷେଇରେ ବଡ଼ ଫାଇପ୍ ଷ୍ଟାର୍ ହୋଟେଲରେ ରୋଷେଇ କାର୍ଯ୍ୟରେ ଅଛନ୍ତି ତ ସିଏ ମୋତେ ରେସିପି ପଚାରିଲେ ଭାଉଜ କେମିତି ରାନ୍ଧିଥିଲ କୁହନା ମ ଆମେ ତ ରାନ୍ଧେ କିନ୍ତୁ କିନ୍ତୁ ସେଭଳିଆ ଲାଗୁନି ଗୋଟେ ଅଲଗା ଟାଇପ୍ର ଟେଷ୍ଟ ହେଇଥିଲା ତ ସେଇଟା ମୁଁ କେବେ ଲାଇଫ୍ରେ ଭୁଲି ପାରିବିନି ଆଉ ମୁଁ ରୋଷେଇର ଯେମିତି ଯାହା ପଦ୍ଧତି ଆମେ ସାଧାରଣତଃ ସ୍ତ୍ରୀ ଲୋକମାନେ କୌଣସି କିଛି ମାପ ନେଇକି ଘରୋଇ ରନ୍ଧାରେ କିଛି ମାପ ନେଇକି ରୋଷେଇ କରୁନୁ ତ ସେଇ ଅନ୍ଦାଜରେ ମୁଁ ଯାହା ଯେମିତି ପକାଇଥିଲି ସେଇଭଳି ଭାବରେ ମୁଁ ମୋର ରେସିପି ବତାଇଥିଲି